ମୁଁ କହିଲି ଆଜ୍ଞା ସଂଗ୍ରାମ ବିଶ୍ୱାଳ କହୁଥିଲି

ଆଜ୍ଞା କୁହନ୍ତୁ

ଆଉ ଆମର ପୁରୁଷମାନଙ୍କ ପାଇଁ ମହିଳାମାନଙ୍କ ପାଇଁ ଅଲଗା ଅଲଗା ନା କଣ କେମିତି ଏଇଟା

ଠିକ୍ ଅଛି ଆଜ୍ଞା ଆଜ୍ଞା ଅଣତିରିଶ ତାରିଖରେ ଆସନ୍ତୁ ମୁଁ ଇଏ ଗୋଟେ ବ୍ୟବସ୍ଥା କରୁଛି ଆପଣ ସମସ୍ତଙ୍କୁ କହିକି ଆମର ବ୍ୟବସ୍ଥା କରିବା ଆଉ

ବହୁତ ଭଲ କଥା ଆଜ୍ଞା ଚାଷୀ ଭାଇମାନେ ଆମର ଏଠି ବହୁତ ଆପଣଙ୍କୁ ଆପଣଙ୍କ ପାଇଁ ବହୁତ ହଁ ଆପଣ ବହୁତ ଉତ୍ସାହିତ ଥିଲୁ ଆଜ୍ଞା ଆପଣ ଆସନ୍ତୁ ବହୁତ ଉତ୍ସାହିତ ହେବ ଆମ ଚାଷୀମାନେ ଆଜ୍ଞା